ସରକାରଙ୍କ ଠାରୁ କୃଷି ପାଇଁ ନୂଆ ବିଦ୍ୟୁତ ସଂଯୋଗ କରିବା ପାଇଁ ଆମକୁ ବ୍ଲକ୍ରେ ଲିଖିତ ମାଧ୍ୟମରେ ଜଣାଇବାକୁ ପଡ଼ିଥାଏ ଏହି ଲିଖିତ ସାହାଯ୍ୟକୁ ପଢ଼ି ସରକାର ଆମ ପାଇଁ ବିଦ୍ୟୁତ ସଂଯୋଗ ପାଇଁ ସାହାଯ୍ୟ କରନ୍ତି ଲୋଡ଼୍ ସେଟିଂ ଯୋଗୁଁ କୃଷକ ମାନେ ଅନେକ ଗୁଡ଼ିଏ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଆଜିକାଲି କୃଷକ ମାନେ ବିଦ୍ୟୁତ ଉପରେ ଅତ୍ୟଧିକ ନିର୍ଭର ଶୀଳ ସେମାନଙ୍କର କୃଷି କାର୍ଯ୍ୟରେ ଏହି ଲୋଡ଼୍ ସେଟିଂ ଅନେକ ସମସ୍ୟା ସୃଷ୍ଟି କରିଥାଏ